ଆମ ଓଡ଼ିଶାର ଯେଉଁ ବି ଲୋକମାନେ ଆମ ଓଡ଼ିଶାର ନାଗରିକମାନେ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ହିଁ ଏଇ ଦାରା କେମିତି କରିବେ ସେଇ ସେଇ ଜିନିଷଟା ଆପଣଙ୍କୁ ମୁଁ ଶିଖାଇଦେବି ଗ୍ରାମ ପଞ୍ଚାୟତ ପ୍ରଚାର ପ୍ରଚାର କରିବେ ଆମ ପଞ୍ଚାୟତ ଆମ ଗ୍ରାମ ପଞ୍ଚାୟତରେ ଏମିତି ସୁବିଧା ଅଛି ଆମ ଗ୍ରାମ ପଞ୍ଚାୟତୟରେ ଏମିତି ଲୋକ ଅଛି ଆମ ଗ୍ରାମ ପଞ୍ଚାୟତରେ ଆମର ସରପଞ୍ଚ ଭଲ ଅଛି ୱାର୍ଡ଼ ମେମ୍ବର ୱାର୍ଡ଼ ମେମ୍ବର ୱାର୍ଡ଼ ମେମ୍ବର କରିବେଟି ଆମର ଭଲ ଅଛି ପ୍ରଚାର କରିବେ ପଞ୍ଚାୟତ ପାଇଁ ଓ ଯେକୌଣସି ବି ଜିନିଷ ଦରକାର କରିବ ଅଂଶଗ୍ରହଣ ପାଇଁ ରାଜନୈତିତ ପ୍ରକ୍ରିୟା ଅଂଗ୍ରହଣ ସେ କୌଣସି ସେ ସବୁ ଜିନିଷ ଓଡ଼ିଆ ଆମ ଓଡ଼ିଶାର ନାଗରିକମାନେ କରିବେ ଓ ବହୁତ କଷ୍ଟ କରି ସେ ସେ ରାଜନୈତିକ ପ୍ରକ୍ରିୟାରେ ଓଡ଼ିଶାର ନାଗରିକମାନେ ଅଂଶଗ୍ରହଣ କରିବେ ହିଁ ବୋଲି ମୁଁ କହିଛି ଓ ଆମ ଓଡ଼ିଶା ଆମ ଓଡ଼ିଶା କ'ଣ ଓଡ଼ିଶା ଓଡ଼ିଶା ମୁଁ ଜାଣିଛି ଭାରତର ସବୁ ରାଜ୍ୟର ଲୋକେ ନିଜ ରାଜ୍ୟକୁ ପ୍ରଶଂସା କରନ୍ତି ମୁଁ ମୋ ରାଜ୍ୟ ଉପରେ ପ୍ରଶଂସା କରୁଛି କି ମୁଁ ମୋ ରାଜ୍ୟ ଉପରେ ବହୁତ ଗର୍ବ ଗର୍ବିତ ଅଛି ଆମ ରାଜ୍ୟ ଓଡ଼ିଶା ଯେଉଁଠାରେ ମହାନ ମହାନ ବ୍ୟକ୍ତିଙ୍କର ଜନ୍ମ ହେଇଛି ମହାନ ମହାନ ବ୍ୟକ୍ତି ସେ ସେ ସେହି ସେହି ସେହି ସେହି ସେହି ସ୍ଥଳକୁ ଆସିଛନ୍ତି ବାସ ସବ ସବୁ ମହାନ ମହାନ ବ୍ୟକ୍ତି ସବୁ ମହାନ ମହାନ ବ୍ୟକ୍ତି ଆମ ଓଡ଼ିଶା ଆମ ଓଡ଼ିଶା ସହିତ ସମ୍ବନ୍ଧରେ ସମ୍ବନ୍ଧରେ ଥିଲେ ସେହି ମହାନ ମହାନ ବ୍ୟକ୍ତି ଯେ ଯେକୌଣସି ଜାଗାର ସମ୍ବନ୍ଧରେ ଥିଲେ ସେ ଜାଗା ସେ ଜାଗାରେ ନାଁ ହେଉଛିି ଓଡ଼ିଶା ଆମ ଓଡ଼ିଶାରେ ସବୁ ନାଗରିକମାନେେ ସବୁ ସବୁ ନାଗରିକମାନୋନେ ରାଜନୈତିକ ପ୍ରକୟାରେ ଅଂଶ ଗ୍ରହଣ କରିବେ ହିଁ ଏଇଟା ସଭିଏଁ ସ ଜାଣନ୍ତି ଓଡ଼ିଶାର ଲୋକ ଏମିତି ନାହିଁ ଯେ ନାଇଁ ନାଇଁ ହେଲା ନାଇଁ ହେଲା ଆମେ କରିବୁ କରିବୁ କରିବୁ ହାରି ହାରି ହାରି ହେଲେ ଯଣିକି ଚିତିକିରି ହିଁ ରହିବୁ